ହଁ ଦୋସ୍ତ ମେଡ଼ିସିନ୍ କଣ୍ଟିନ୍ୟୁ କରୁଛୁ ତ ଯେଉଁ ମେଡ଼ିସିନ୍ ଦେଇଥିଲା ଆଗରୁ ଆଉ ସେ ପ୍ରେସ୍କ୍ରିପସନ୍ ଦେଖା ତ ହୁଁ ଭଲ ସେ ଗାଧୋଉଛୁ ଯେତେ ଟାଇମ୍ରେ ଗାଧୁଆ ଲାଗି କହୁଥିଲି ଖାନା ପିନା କରୁଛୁ ତ ଆଉ ତୋ ମୁଣ୍ଡକୁ ମୁଣ୍ଡ ଛାଡ଼ିଲା ଦେଖା ଯାଉଥିଲା ମୁଣ୍ଡ ବ୍ୟଥା ପେନ୍ ଗଲା ନା ଗୋଡ଼ ଭଲ ହେଲା ଆଉ ଜ୍ୱର କେତେ ମାତ୍ରାରେ ଅଛି ଜ୍ୱର କେତେ ମାତ୍ରାରେ ତୋ ଦେହରେ ଅଛି ମେଡ଼ିସିନ୍ ସବୁ ସରିଲା କି ନାହିଁ ଆଉ ତମ କଣ୍ଟିନ୍ୟୁ କରିକି ଆଉ ରାତିରେ କ୍ଷୀର ପିଉଛୁ ତ ହୁଁ ଫଳ ମୂଳ ଖାଉଛୁ ଖାଇ ସାରି ବେଶୀ କରି ସେ ବେଶୀ କରି ଡାଳିମ୍ବଟା ଖାଇବୁ

ବ୍ଲଡ଼୍ ପ୍ରେସର୍ଟା କମ୍ ଅଛି ମାପିନୁ କି ବ୍ଲଡ଼୍ ପ୍ରେସର୍ କମ୍ ଅଛି ମାପି ଲୁ ବ୍ଲଡ଼୍ ପ୍ରେସର୍ଟା କମ୍ ଅଛି ତୁ ସେ ଫଳ ମୂଳ ଟିକେ ଭଲ ସେ ଖାଆ ଆଉ ଠିକ୍ ଟାଇମ୍ରେ ଗାଧେଇବୁ ଠିକ୍ ଟାଇମ୍ରେ ଖାଇବୁ ଆଉ ତୋ ମୁଣ୍ଡ ପେନ୍ ପାଇଁ ମେଡ଼ିସିନ୍ ଲେଖି ଦେଉଛି ସେଇଟା କଣ୍ଟିନ୍ୟୁ କରିବୁ ଦୁଇ ମାସ ଆଉ ଗୋଡ଼ ପେନ୍ ହେଉଛି କି ନାହିଁ ଏବେ ତ ତା ପାଇଁ ବି ମେଡ଼ିସିନ୍ ଦେବି କି ହଉ କାଣା କାଣା ମେଡ଼ିସିନ୍ ଦେମି ଟିକେ କହିଲୁ ଆଉ ଥରେ ହୁଁ ହୁଁ ମେଡ଼ିସିନ୍ ଦେଇ ଦେଉଛି ସେ ପ୍ରେସ୍କ୍ରିପସନ୍ରେ ଲେଖି ଦେନି ସାମ୍ନା ଡାକ୍ତରଖାନାରୁ ମେଡ଼ିସିନ୍ ନେଇଯିବୁ ହଁ ବାଏ